ଫେର୍ ଦହି ହେସି ଅନେକ୍ କିଛି ହେସି ଘି ହେସି ଗାଏଥିଁ ଆମେ ବହୁତ୍ ପଇସା ପାଇସୁଁ ଆଉ ଯେନ୍ ଦିନେ ଗାଏ ଦିହେପା ନସବା ପଶୁ ଡ଼ାକ୍ତର୍ ନିକେ ନେସୁଁ ପଶୁ ଡାକ୍ତର୍ ନେ ତାଥିରୁ ଶୂଯା ଗୁଟେ ଯୁଡ଼େ ମାରିଦେଲେ ସେ ଗାଏ ଭଲ୍ ହେଇଜାଇସୀ ତାଥିରୁ ଫେର୍ ସେ ଗାଏକେ ଆମେ ଚରାବୁଲା କରସୁଁ ଫିର୍ ଢ଼ୁକାସୁଁ ଆର୍ ଫେର୍ ହେନ୍ତା ପାନ୍ ପୁନା ଦେଇକରି ସେ ଗୁହାଲ୍ କେ ସଫା ରଫା କରସୁଁ